ମୋତେ ଗୋଟିଏ ପୋଲ ତିଆରି କରିବାର କାମ ମିଳିଥିଲା ମୋ'ର ଚ୍ୟାଲେଞ୍ଜ ବି ବଢ଼ିଯାଇଥିଲା ହେଲେ ଗୋଟିଏ ଦିନ ରାତିରେ ଜଡ଼ ତୋଫାନ ଆସିଥିଲା ସେ ଝଡ଼ ତୋଫାନ ମୋର ଦିନି ମାନେ ପ୍ରୋଜେକ୍ଟ ରୁମ୍ର ଯେଉଁ ଜିନିଷ ସବୁ ଥିଲା ଦରକାରୀ ଜିନିଷ ତାକୁ ନଷ୍ଟ କରିଦେଇଥିଲା କିନ୍ତୁ ମୋ'ର ପ୍ରଚେଷ୍ଟା ମୋ'ର କଷ୍ଟ ଏତେ ଥିଲା ଯେ ମୁଁ ରାତିରେ ପୁରା ଗୋଟିଏ ଗୋଟିଏ କରି ନିଘା ରଖିଥିଲି ତା'ପରଦିନ ସକାଳୁ ତାକୁ ଯନ୍ତ୍ରପାତିକୁ ସବୁ ଶୁଖାଇ ଆଉଥରେ ସେଟିଂ କଲି ହେଲେ ସେ'ଟା ମୋ'ର ବହୁତ ଚ୍ୟାଲେଞ୍ଜ ଥିଲା କଷ୍ଟଦାୟକ ଥିଲା କିନ୍ତୁ ସେଠିକାର ଲୋକେ ମୋତେ ବହୁତ ସାହାଯ୍ୟ କରିଥିଲେ